ପ୍ରଧାନମନ୍ତ୍ରୀ ଆମକୁ ବହୁତ୍ ସୁବିଧା କରିଦଉଛନ୍ ସେ ସେ ଛୁଆମାନଙ୍କର୍ ଲାଗି ସ୍କଲାରସିପ୍ ପକେଇ ଦେଇଛନ୍ ଫିର୍ ସବୁ ପଞ୍ଚୟାତ୍ କେ ବସ୍ ଗୋଟେ ଗୋଟେ ଦେଇଛଁନ୍ ଆଉ ଫିର୍ ସେମାନେ ସେମାନେ ସେ ବୁଢ଼ା ବୁଢୀ ଲାଗି ଭତ୍ତା କରିଦଉଛନ୍ ପେନ୍ସନ୍ କରି ଦେଇଛନ୍ ଆରୁ ଫିର ଫିର ପ୍ୟାନ୍ କାର୍ଡ଼୍ ବନେଇଁ ଦେଇଛନ୍ ପ୍ୟାନ୍ କାର୍ଡ଼୍ ଇଶ୍ରମ୍ କାର୍ଡ଼୍ ବହୁତ୍ କିଛି କରିଦଉଛନ୍ ଆର୍ ବୁନ୍କାର୍ ଲାଗି ବିଲ ବହୁତ୍ ସୁବିଧା କରି ଦେଇଛନ୍ ବୁନ୍କାର୍ମାନଙ୍କୁ ଘର୍ ଘର୍ ଘରେ ଘରେ ଗୁଟେ ଗୁଟେ ଇନ୍ଭଟର୍ ଦେଇଛନ୍ ଆଉ ଲୋନ୍ ଫିର୍ ଦଉଛନ୍ ଆଉ ବହୁତ୍ ସାରା ଯୋଜନା କରି ଦଉଛନ୍ ଜବ୍ ଜବ୍ ଅଫର୍ ଦଉଛନ୍ ଫିର୍ ଆରୁ ଛୁଆ ଗୋଟେ ପେଟ୍ ପେଟ୍ ଭିତରେ ଥିବାନୁ ବଡ଼୍ ହେବାଯାଏଁ ସେଟାକେ ପଇସା ବି ରଖିଦଉଛନ୍ ଆରୁ ଆରୁ ଚ୍ୟାରିଟିମାନେ ଫିର୍ ଖୋଲି ଦେଇଛନ୍ ସବୁଆଡ଼େ ସୁବିଧାମାନେ କରି ଦଉଛନ୍ ସବୁ ଆଉ ଅସୁବିଧା କରୁଛନ୍ ପ୍ରଧାନମନ୍ତ୍ରୀ